ମହିଳାମାନଙ୍କୁ ସବୁବେଳେ ହିଁ ରୋକା ଯାଇଥାଏ ନୃତ୍ୟ କରିବା ପାଇଁ କାହିଁକି ନୃତ୍ୟ ମାନେ ବର୍ତ୍ତମାନର ଯୋଉ ସମାଜ ଅଛି ସେମାନେ ସେମାନଙ୍କୁ ଚାହୁଁନାହାନ୍ତି ଯେ ଆଗ ବଢ଼େଇବା ପାଇଁ କିନ୍ତୁ କେତେକ ପରିବାର ଅଛନ୍ତି ଯେ ତାଙ୍କ ଝିଅମାନଙ୍କୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ସମାଜରେ ଆମ ସରକାର ଝିଅମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି କାରଣ ଯେତେବେଲେ ଝିଅ ହିଁ ବଢ଼ିଥାଏ ସେ ଭବିଷ୍ୟତରେ ତାଙ୍କ ଛୁଆମାନଙ୍କୁ ବି ଶିକ୍ଷା ଦେଇଥାଏ ତ ଜଣେ ମହିିଳାକୁ ଶିକ୍ଷିତ କରିଲେ ଦଶ ଜଣ ଦଶ ପିଢ଼ିକୁ ଶିକ୍ଷିତ କରିଲା ପରେ ହୋଇଥାଏ ତ ନୃତ୍ୟ କରିବା ପାଇଁ ଝିଅମାନଙ୍କ ଦେବା ଉଚିତ ଆଉ ଯେଉଁମାନେ ମନା କରୁଛନ୍ତି ତାଙ୍କ ପ୍ରତି କିଛି କାର୍ଯ୍ୟ ଅନୁଷ୍ଠାନ ନେବା ଉଚିତ